ଛଅ ସାତ ଦିନ ତଳେ ପ୍ୟାଣ୍ଟ ଗୋଟିଏ ଆଣିଥିଲି କଲର ବହୁତ ବଢ଼ିଆ କମ୍ ଦାମ୍ ସିନା ଦାମିକିଆ ପ୍ୟାଣ୍ଟ ଭଳିଆ ସେ ଲାଗୁ ଦେହକୁ ଭଲ ଲାଗୁଛି ପକେଟ୍ ଯାକ ବହୁତ ଭଲ ସିଲେଇ ବି ବହୁତ ବଢ଼ିଆ ହୋଇଛି ଦେହକୁ ନରମ ଫିଲ୍ ହେଉଛି ଭାବିନଥିଲି ଏତେ ଭଲ ପଡ଼ିବ ଏ ପ୍ୟାଣ୍ଟଟା ବୋଲି ଯାହା ହେଉ ବହୁତ ଦିନ ପରେ ଭଲ ପ୍ୟାଣ୍ଟ ଟିଏ ମିଳିଗଲା